ମୁଁ ଭଲ ଫଟୋ ଉଠାଇବା ପାଇଁ ଆମ ଘର ପାଖରେ ଥିବା ଧବଳେଶ୍ୱର ମନ୍ଦିର ସେଇଠିକି ଯାଏ କାରଣ ସେଠି ମହାନଦୀ କୂଳରେ ଧବଳେଶ୍ୱର ମନ୍ଦିରଟି ଅଛି ମହାନଦୀର ସେ ଯେଉଁ ପାଣିର ସିନେରୀ ଏବଂ ସେଠି ଗୋଟେ ଝୁଲାପୋଲ ବି ତିଆରି କରାଯାଇଛି ସିଏ ବି ଦେଖିବାକୁ ବହୁତ ସୁନ୍ଦର ସେଠି ବି ଫଟୋ ଉଠାଇବାକୁ ବହୁତ ଭଲ ଲାଗେ ଏବଂ ବହୁତ ସିନେରୀ ବି ସେ ଜାଗାରେ ଅଛି ସେଇଗୁଡ଼ା ଏବଂ ମନ୍ଦିର ଧବଳେଶ୍ୱର ମନ୍ଦିର ଯେଉଁ ଅଛି ସେଇଟା ବି ଦେଖିବାକୁ ବହୁତ ସୁନ୍ଦର ତେଣୁ ସେଇ ଜାଗାରେ ମୋତେ ଫଟୋ ଉଠାଇବାକୁ ବହୁତ ଭଲ ଲାଗିଥାଏ